ହ୍ୟାଲୋ ହଁ ସାର୍ ହଁ ମ୍ୟାମ୍ ହ୍ୟାଲୋ ମ୍ୟାମ୍ ହଁ ହଁ ହଁ କେତେ ଟଙ୍କା ନେବି କେତେ ଟଙ୍କା ମ୍ୟାମ୍ କମ୍ ହେବନି ହଁ ମ୍ୟାମ୍ ମୋତେ ପ୍ୟାଣ୍ଟ୍ର ଦାମ୍ କେତେ

ହଁ ମ୍ୟାମ୍ ବୋଲେ ଡ଼ିଜାଇନ୍ ଡ଼ିଜାଇନ୍ ମୋତେ ବହୁତ ଭଲ ଭଲ ଡ଼ିଜାଇନ୍ ତାମାନେ ଭଲ୍ ପିନ୍ଧିବ ହଁ ମ୍ୟାମ୍ ଗୋଲ୍ ହଁ ଗୋଲୁ କରି କରିଦିଅନ୍ତୁ

ହଁ ମ୍ୟାମ୍ ଅସ୍ତ୍ର ଦଉନ୍ ଆଉ ଭଲ୍ ଡ଼ିଜାଇନ୍ସେ ସିଲେଇ କରିବେ ହଁ ହଁ ଆଉ ଫିଟ୍ଫାଟ୍ କରି ସିଲେଇ ଦେବି ମ୍ୟାମ୍ ଆପଣ ବହୁତ ଭଲ କରି ସିଲେଇ ଦେବେ

ହଁ ମ୍ୟାମ୍ ରଖୁଛି